ପରବର୍ତ୍ତୀ ପିଢ଼ିକୁ ଇତିହାସ ଶିଖାଇବା ନିହାତି ଜରୁରୀ କାରଣ ସେମାନେ ଜାଣିବା ଦରକାର ଯେ ଆମେ ଆଜି ଯେଉଁ ଇତିହାସରେ ଯାହାବି ଇତିହାସ ଜାଣିବା ଦରକାର ଏଇଥିପାଇଁ କାରଣ ଆମେ ଆଜି ଯେଉଁ ସ୍ଵାଧୀନତା ଲାଭ କରିଛେ ସେଥିପାଇଁ କେତେ ଲୋକ ବଳିଦାନ ଦେଇଛନ୍ତି ଏବଂ ଏହାର ମହତ୍ଵ କେତେ ସେମାନେ ପରବର୍ତ୍ତୀ ପିଢ଼ି ବୁଝିବା ଦରକାର ଏବଂ ସେ ସ୍ଵାଧୀନତାକୁ ବଜାଇ ରଖିବା ଦରକାର ତେଣୁ ସେମାନେ ଭାରତର ଇତିହାସ ଜାଣିବା ଦରକାର ଏବଂ ଇତିହାସରେ ଯେଉଁ ବୀର ସନ୍ତାନମାନେ ଥିଲେ ସେମାନଙ୍କ ବିଷୟରେ ଜାଣିବା ଦରକାର କାରଣ ସେମାନେ ହଉ ଆମେ ସେମାନଙ୍କର ବଂଶଜ ତେଣୁ ସେଇସବୁ ବିଷୟରେ ତାଙ୍କୁ ନିହାତି ଜାଣିବା ଦରକାର ଏବଂ ପୂର୍ବେ ଆମେ କ'ଣ କରୁଥିଲେ ଆଉ ଏବେ ସେଇଟା କରିବା ଉଚିତ କି ନୁହେଁ କିମ୍ବା ସେଥିରୁ ଆମକୁ କିଛି ଯଦି ସେଥି ଇତିହାସ ଜାଣିବା ଦ୍ୱାରା ଆମକୁ ସେ ସମୟରେ କିଛି କୌଣସି ଶିକ୍ଷା ମିଳୁଛି ସେଇଟା ମଧ୍ୟ ଆମେ ଗ୍ରହଣ କରିବା ଦରକାର